ମୁଁ ଯୋଗ କ୍ଲାସ୍ରେ ଯୋଗ ଦେଇଛି ତେବେ ମୁଁ ଘରକୁ ଆସିଲେ ଠିକ୍ସେ ଠିକ୍ସେ ଯୋଗ କରିପାରେ ନାହିଁ ଯୋଗ କରିବା ଯୋଗ କରିବା ଯୋଉଁଠି ବି ଯୋଗ କରିବା ପାଇଁ ଯାଏ ସେଇଠି ଭଲ୍ସେ ଯୋଗ କରେ ଯୋଗ କରେ ଆଉ ଘରକୁ ଆସିଲେ ତାହା ମୁଁ ଭୁଲି ଯାଇଥାଏ